ଭାରତରେ ଅନେକ କଳା ଶୈଳୀ ରହିଛି ଯାହା ଦିନକୁ ଦିନ ନିରାଶ ହେବାରେ ଲାଗିଛି ଏହାକୁ ବଞ୍ଚାଇବା ନିହାତି ଦରକାର ତା' ଭିତରୁ ଅନ୍ୟତମ କଳା ଶୈଳୀ ହେଲା ପଥରରେ ଚିତ୍ରାଙ୍କନ କରିବା ଯାହାକି ବିଭିନ୍ନ ମନ୍ଦିର ଓ କାରୁକାର୍ଯ୍ୟରେ ଏହି ଚିତ୍ରାଙ୍କନ କରାଯାଇଥାଏ ଏହି ଚିତ୍ରଗୁଡ଼ିକ ଆଜିକାର ଶିଳ୍ପୀମାନେ କରିବା ବହୁତ କଷ୍ଟକର ହେଉଛି ସେଥିପାଇଁ ଏହି ଶିଳ୍ପୀ ଶିଳ୍ପ ଚିତ୍ରାଙ୍କନ କରିବା ଶିଖିବା ନିହାତି ଦରକାର କରିଲେ ଏହା ଭବିଷ୍ୟତରେ ଆଗକୁ କାମରେ ଲାଗିବ